ଗୋଟେ ବାଲ୍ଟିରେ ପାଣି ନେଇକି ସେ ବାଲ୍ଟିରେ ସର୍ଫ ଦେଇକିରି ତା ଭିତରେ ସବୁ ପ୍ୟାଣ୍ଟ୍ ସାର୍ଟ୍ ପକେଇକି ସେଇଟା ଧୋଇଲା ପରେ ଯାଇକିରି ଆହୁରି ଯଦି କପଡ଼ା ଥିବ ବୋଲେ ତାହା ବି ସେ ବାଲ୍ଟି ଭିତରେ ପକେଇକିରି ସବୁ ଗୋଟେ ସାଙ୍ଗରେ ସେ ସର୍ଫ ଜଳକୁ ପାଣି ସହିତ ଭଜେଇକି ଧୋଇ ଦେଇକି ସବୁ ଗୋଟେ ସାଙ୍ଗରେ ଶୁଖେଇଦେଲେ ପାଣି କମ୍ ଖର୍ଚ୍ଚ ହବ